ଆମର କେନ୍ଦୁଝର ଅଞ୍ଚଳ ସବୁଠି ଫେମସ୍ ଯେ ଏଇଠି ବହୁତ ମାଙ୍ଗାନିଜ୍ ଏ ସବୁ ଯେ ଯାହା ବି ସବୁ ଖଣିଜ ପଦାର୍ଥ ଯାହା ସବୁ ସବୁ ସେ ସବୁ ମିଳେ ଆଉ ଏଇଠି ବହୁତ ପିକ୍ନିକ୍ ସ୍ପଟ୍ ଅଛି ଯେଉଁ ଗୁଡ଼ାକି ବୁଲିଲେ ସ ଏତେ ଜଲଦି ବି ସରିବନି ତ ଆମକୁ ସେଇଟା ସବୁଠୁ ଅଧିକା ଆମେ ନିଜକୁ ପ୍ରାଉଡ଼୍ ଫିଲ୍ କରୁ ଯେ ଏତେ ଜିନିଷ ଆମ ଏଇ ଜିଲ୍ଲା ଭିତରେ ରହିଛି ବଡ଼ ଘାଗରା ରହିଛି ସାନ ଘାର ୱାଟର୍ ଫଲ୍ ରହିଛି ଯେଉଁଠି ଆପଣ ଗଲେ ଆସିବାକୁ ଇଚ୍ଛା କରିବେନି ତାର ପାଣି ବହୁତ ମାନେ ବହୁତ ମାନେ ତ ଥଣ୍ଡା ଏବଂ ପୂରା ମାନେ ବହୁତ ପିଓର୍ ପାଣି ଯେଉଁଟା କି ମାନେ କୁହନ୍ତି ଯେ ଏ କିଛି ମାନେ ଅଲଗା କିଛି ମିଶିନି ପୂରା ପିଓର୍ ପାଣି ଯେଉଁଠି କି ଆପଣ ଲୋକମାନେ ଆସିବେ ଗାଧାଗାଧି କରିବାକୁ ଭଲ ଲାଗେ ଆଉ ବହୁତ ଭଲ ଭଲ ପ୍ଲେସ୍ ଅଛି ଯେଉଁଠି ଲୋକମାନେ ଫଟୋ ଫଟ ଉଠାଇବା ଉଠି କରନ୍ତି ବଡ଼ ଘାଗରା ସାନ ଘାଗରା ଆଉ ବଳଦେବଜୀଉଙ୍କ ମନ୍ଦିର ମଧ୍ୟ ରହିଛି ଯେଉଁଠି କି ନିହାତି ରୂପେ ପ୍ରତି ପ୍ରତିଦିନ ଯାହା ହେଲେ ବି ପାଞ୍ଚଶହରୁ ଛଅଶହ ଲୋକ ମାନେ ମିନିମମ୍ ବୁଲିବା ପାଇଁ ଆସନ୍ତି କି ଆଉ ଏଇଟା କହିବାକୁ ଗଲେ କେଉଁଝର ଜିଲ୍ଲାର ସବୁଠୁ ଭଲ ପିକ୍ନିକ୍ ସ୍ପଟ୍ ଆଉ ବହୁତ ପ୍ରକାର ୱାଟର୍ ଫଲ୍ ଅଛି ଆଉ ଡ୍ୟାମ୍ ବି ଅଛି ଯେଉଁଟା କି ଲୋକମାନେ ସମସ୍ତେ ବହୁତ ଭଲ ପାଆନ୍ତି ଆଉ ଏଠାରେ ଗୁରୁତ୍ୱପୂର୍ଣ୍ଣ ଜିନିଷ ମାନେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ବହୁତ ରହିଛନ୍ତି ଯେଉଁମାନଙ୍କ ଯେଉଁମାନଙ୍କ ଉପରେ ବି କ୍ଷୁଦ୍ର ପାଠାଗାର ରଖା ହେଇଛି ଯେଉଁଠି କି ସେମାନଙ୍କ ପ୍ରତିମୂର୍ତ୍ତି ସହିତ ସେ ଯାହା ଯାହା ବହି ବି ଲେଖିଛନ୍ତି ତାକୁ ବି ରହିଛି ତ ସବୁପ୍ରକାର ଯାହା ବି ଲୋକମାନଙ୍କ ଯେଉଁ ପ୍ରସିଦ୍ଧ ବ୍ୟକ୍ତି ରହିଛନ୍ତି ତାଙ୍କର ବି ଘର ତାଙ୍କର କରାଯାଇଛି ତାଙ୍କୁ ସେଇଠି ବି ପ୍ରତିମୂର୍ତ୍ତି ମଧ୍ୟ କରାଯାଇଛି ତ ଏ ସମସ୍ତଙ୍କୁ ଆକର୍ଷିତ କରେ ତ ଆମ କେନ୍ଦୁଝର ଜିଲ୍ଲାର ଏଇଟା ହେଲା ସବୁଠୁ ଏତିକି ହେଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହା କେନ୍ଦୁଝରକୁ ସମସ୍ତଙ୍କ ଠାରୁ ଅଲଗା ବନାଏ